ମୁଇଁ ଗରୁଡ଼୍ ପୁରାନ୍ ପଢ଼ିଥିନି ସେନେ ନିକେଁ ବେଶୀ ଧର୍ମ ଅଧର୍ମଟା ମାନେ ଅଛେ କାଁ କାଣା ମାନେ କଲେ ଅଧର୍ମ ହେସି ତାର୍ ପରେ ଅଧର୍ମ କଲେ କାଣା ସେନେ ଇ ମଲାପରେ ଆମକେ ଇଟା ଯମପୁରକେ ଯାଇକିନା କାଣା କାଣା କରାଯାଏସି ଏନ୍ତିକି ଆମକେ ସେ ଯମ୍ ରାଜା ଆସିକି କାଣା କାଣା ସେ ତେଲ୍ ନେ ପକେଇକରି ଛାଣସନ୍ ଇଟା ମାନେ ତାର୍ ପରେ କରସନ୍ ତାପରେ ସେ ଦଣ୍ଡ ଦେସନ୍ ସେଇଟାମାନେ ଅଛେ ଗରୁଡ଼୍ ପୁରାନ୍ ନେଁ ମଲା ପରେ ତମେ କେନିକେ ଯିବ କାଣା ସବୁ ଅଛେ ତା'ପରେ ତମେ କେନ୍ କେନ୍ ପାପ୍ କଲେ କାଣା କାଣା କଲେ ତମକେ କେନ୍ତା କରି ସେ ଯମପୁରନେଁ ଇଟା କରାଯିବା ତା'ପରେ ତମେ ଅଲ୍ ତା'ପରେ କାଣା ଜନ୍ମ ନେବ ସେ ପାପ୍ କଲେ ସେଟା ଦିଆଯାଇଛେ ତ ସେଥିରଲାଗି ମୋତେ ଚିନ୍ତା ଲାଗଲା ଆମର୍ ଇ ଆଧୁନିକ ଦୁନିଆରେ ତ ସବୁ ଲୋକ୍ ଖାଲି ପାପ୍ କରୁଛନ୍ ସେ କୁକୁଡ଼ା ମାରିକିନା ଖାଉଛନ୍ ଖାଲି କେନ୍ ବି ଭଗବାନର୍ ନାଁ ନାଁ ନାଇଁ ଧରବାର୍ ଖାଲି ଅଧର୍ମ ଅଧର୍ମ ଏକା ସବୁ ଲୋକ୍ କରୁଛନ୍ ସେଥିକାଜି ମୋତେ ପଢ଼ଲାକେ ଚିନ୍ତା ଲାଗଲା